ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିଛି ଭଲ ଜିନିଷ ଅଛି ଏବଂ କିଛି ଖରାପ ଜିନିଷ ମଧ୍ୟ ଅଛି ଯେପରିକି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିଛି ଖରାପ ଜିନିଷ କିଛି ଖରାପ ଗୁଣ ଗୁଡ଼ିକ ହେଲା ଭାରତର ଶିକ୍ଷା ବ୍ୟବସ୍ଥାରେ ସଠିକ୍ ପରିମାଣରେ ଶିକ୍ଷକ ଉପଲବ୍ଧ ନାହାନ୍ତି ଯାହା ଫଳରେ ସମସ୍ତ ପିଲାପାଠ ପଢ଼ିବାର ସୁଯୋଗ ପାଇପାରୁନାହାନ୍ତି ଯେତିକି ପିଲା ଅଛନ୍ତି ତାଙ୍କ ତୁଳନାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅତି କମ୍ ଅଛନ୍ତି କମ୍ ଅଛନ୍ତି ଯେଉଁମାନେ କି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପଢାଇବା ପାଇଁ ଯଥେଷ୍ଟ ନୁହେଁ ଏବଂ ଏଥିପାଇଁ ସରକାରଙ୍କୁ ଆହୁରି ଅନେକ ଶିକ୍ଷା ନିଯୁକ୍ତି ଲୋକମାନଙ୍କୁ ଦେବା ଉଚିତ୍ ଏବଂ ସମସ୍ତେ ଶିକ୍ଷିତ ହେବା ଉଚିତ୍ ଏଥିରେ ଅନେକ ଛାତ୍ର ସମ୍ମୁଖୀନ ହେଉଛନ୍ତି ଏବଂ ଏହାର ଆହ୍ୱାନ ପାଇଁ ମୁଁ ସରକାରଙ୍କୁ ଏହା କହିବା ପାଇଁ ଚାହିଁବିକି ସରକାର ସମସ୍ତ ଲୋକମାନଙ୍କୁ ଅର୍ଥାତ୍ ଛାତ୍ରମାନଙ୍କୁ ଶିକ୍ଷା ସମସ୍ତ ଛାତ୍ରମାନଙ୍କୁ ଶିକ୍ଷା ଦେବା ଉଚିତ୍ ଯାହା ଫଳରେ ଆମ ଦେଶ ଉନ୍ନତ କରିପାରିବ